ମୋର ପ୍ରିୟ ସୁଇମିଂ ଗନ୍ତବ୍ୟ ସ୍ଥଳ ହେଉଛି ନଦୀ ମୁଁ ନଦୀରେ ଗାଧୋଇବାକୁ ବହୁତ ପସନ୍ଦ କରେ ଆଉ ସାଙ୍ଗସାଥିମାନଙ୍କ ସହିତ ମିଶି ମଜାମସ୍ତି କରିବାକୁ ଭଲଲାଗେ ଆମେ ସମସ୍ତେ ମିଶି ବହୁତ ମଜା କରୁ ଆଉ ନଦୀରେ ବହୁତ ଟାଇମ୍ ଗାଧାଉ ସେଥିପାଇଁ ନଦୀ ହେଉଛି ମୋର ପ୍ରିୟ

ପୋଖରୀରେ ଗାଧୋଇବାକୁ ପସନ୍ଦ ଲାଗେନି ହେଲେ ତଥାବିି ଗାଧୋଇବାକୁ ଯାଇ ବହୁତ ମଜା ଲାଗେ ଏଇଠୁ ପଥର ଉପରୁ ଫିକି ହେଇ ଏଇଠୁ ସେଇଠିକି ବାହାରିବାକୁ ଭଲଲାଗେ ହେଲେ ପୋଖରୀରେ ନାଇଁ ପୋଖରୀକୁ ଗାଧୋଇ ଯାଉ ହୁଁ ଆଉ ନଦୀ ଆଉ ପୋଖରୀରେ ଜଳାଶୟ ଆସିକି ଆଉ ଆମ ହୃଦୟ ନାହିଁ ଆଉ ଆମେ ଅନ୍ୟ କେଉଁଠୁ ଗାଧୋଇ ଆଉ ଆମ ଗାଁରେ ଆଉ ଜଳାଶୟ ନାହିଁ ଆମେ ଆଉ କେଉଁଠିକୁ ଗାଧୋଇବାକୁ ଯାଉନୁ